ମୁଁ ଗୋଟିଏ ମୋବାଇଲ ଚାର୍ଜର କିଣିଥିଲି ସେଇ ଚାର୍ଜରକୁ ମୁଁ ଦୋକାନରେ କହିଲି ମୋତେ ଭଲ ଚାର୍ଜରରେ ନିଅ ଦିଅ କିନ୍ତୁ ପଇସା ଅଧିକା ନିଅ କିନ୍ତୁ ମୋତେ ଭଲ ଚାର୍ଜର ଦିଅ ସେଇ ଦୋକାନୀ ବାଲା ମୋତେ ଭଲ ଚାର୍ଜରଟେ ନେଇ ଦେଇଥିଲେ ବର୍ଷେ ବର୍ଷେ ତାର ଗ୍ୟାରେଣ୍ଟି ଦେଇଥିଲେ କିନ୍ତୁ ଦୁଇ ମାସ ପରେ ସେ ଚାର୍ଜରଟି ମୋର ପୋଡ଼ିଯାଇଥିଲା ଯେତେବେଳେ ଦୋକାନ ପାଖକୁ ନେଇକି ଗଲି ଦୋକାନୀ ବାଲା କହିଲା ଯେ ପୋଡ଼ିଯାଇଛି ଆଉ ସେ ଚାର୍ଜରଟି ମୁଁ ନେବି ନାହିଁ ମୁଁ ତାକୁ କହିଲି ଚାର୍ଜରଟି ବର୍ଷେ ତାର ଟାଇମ ଥିଲା କିନ୍ତୁ ଦୁଇ ମାସରେ ମୋର ଚାର୍ଜରଟି ପୋଡ଼ିଗଲା ମୁଁ ଏବେ କେମିତି ମୋବାଇଲ ବ୍ୟବହାର କରିବି ତାର ମୋତେ ରାସ୍ତା ଦେଖାନ୍ତୁ ମୋତେ ଏଇଟା ଗୋଟିଏ ମୋର ଗୋଟିଏ ପ୍ରଥମ ଅନୁଭୂତି ମୋତେ ବର୍ଷେ ସମୟ ଦେଇ ଦୁଇ ମାସ ଭିତରେ ଚାର୍ଜରଟି ପୋଡ଼ିଗଲା ଏବେ ମୁଁ କ'ଣ କରିବି ତାର ରାସ୍ତା ମୋତେ ଦୋକାନ ବି ଦେଖାଉ ନାହିଁ